ଦୁଇ ଅକ୍ଟୋବର ଦୁଇହଜାର ଦୁଇ ଛବିଶି ଜାନୁଆରୀ ଦୁଇହଜାର ଚାରି ପନ୍ଦର ଅଗଷ୍ଟ ଦୁଇହଜାର ପନ୍ଦର ଏକ ମେ ଦୁଇହଜାର ତିନି ଚଉଦ ଫେବୃଆରୀ ଦିହଜାର ସତର